ଚାଷପାଇଁ ଜଳଉତ୍ସ ଏବଂ ସ୍ଥାୟୀଜଳ ଯୋଗାଣ ହେଉର ବ୍ୟବସ୍ଥା ମଧ୍ୟ ଆମର ଓଡ଼ିଶାରେ ବହୁତ ଅଛି ଯେପରିକି ଆଁ ଗାଁ ବିଲ ମଝିରେ ଆମର କୂଅ ଥାଏ ପାଣି ଛିଞ୍ଚନ କରିବାପାଇଁ ଏବଂ ପମ୍ପ ଦ୍ଵାରା ନ ନଦୀରୁ ମଧ୍ୟ ପାଣି ଉଠାଯାଏ ଏବଂ ଆମର ବହୁତ ପୋଖରୀ ମଧ୍ୟ ଖୋଳାହେଇକି ସେଥିରୁ ପାଣି ମଧ୍ୟ ଚାଷଜମିକୁ ମଡ଼ା ହେଇଥାଏ ଜମି ଏଁ ଜଳସେଚିତ ହେଉଛି ମା ବହୁତ ବଡ଼ ମାଧ୍ୟମରେ କାରଣ ଆମର ଅଁ ପାଣି ଯେହେତୁ ଭଲଭାବରେ ନ ମଡ଼ା ହେଇଥିବାରୁ ଚାଷ ଜମି ମଧ୍ୟ ବହୁତ ଫାଟି ଯାଇଥାଏ ମ ଚାଷଜମି ଭଲଭାବେ ମଡ଼ାଇ ସାରିକି ଲୋକମାନେ ସେଇଠି ମଝିରେ ଚାଷ ଅଁ ବିଲ ମଝିରେ ମଧ୍ୟ ଅଁ ପୋଖରୀ ଖୋଳିକି ରଖିଥାଆନ୍ତି କାରଣ କେତେବେଳେ ମରୁଭୂମି ବି ପଡ଼ିଯାଏ ବର୍ଷା ନ ହେବାରୁ ବି ସେମାନେ ପାଣି ପାଇଁ ମଧ୍ୟ କେତେ ସମସ୍ୟା ଦେ ସାମ୍ନା କରିଥାନ୍ତି ସେଥିପାଇଁ ସେମାନେ ବ ବର୍ଷା ନହୋଇଥିବାରୁ ପାଣିକୁ ସେମାନେ ବିଲ ମଝିରେ ପୋଖରୀ ଖୋଳିକି ବି ମଧ୍ୟ ରଖିଥାଆନ୍ତି ଏବଂ ନଦୀରୁ ମଧ୍ୟ ପମ୍ପଦ୍ଵାରା ଉଠେଇକି ମଟରଦ୍ଵାରା ଉଠେଇକି ପାଣି ଆଣିକି ରଖିଥାଆନ୍ତି ସେମାନେ